ଆମ ଦେଶର ଲୋକମାନେ ଭାରି ଭ୍ରମଣ ପ୍ରିୟ ସେମାନେ ସେମାନଙ୍କର ଅବସର ଟାଇମ୍ରେ ବିଭିନ୍ନ ସ୍ଥାନ ବୁଲିବାକୁ ବେଶୀ ପସନ୍ଦ କରିଥାନ୍ତି ଏବଂ ପ୍ରାୟତଃ ବହୁତ ଗୁଡ଼ିଏ ଆମ ଭାରତର ଲୋକମାନେ ଆମ ଭାରତରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ କିମ୍ବା ଅଭୟାରଣ୍ୟ କିମ୍ବା ପ୍ରାକୃତିକ ପରିବେଶରେ ବହୁତ ଗୁଡ଼ିଏ ଥିବା ସ୍ଥାନକୁ ବୁଲିବାକୁ ଯାଇଥାନ୍ତି ଏବଂ ସେମାନେ ବୁଲିଯିବା ଦ୍ୱାରା ତାଙ୍କ ମନ ଖୁବ ଶାନ୍ତ ରହିଥାଏ ଏବଂ ତାଙ୍କ ଗୋଟେ ନୂଆ ଉନ୍ମାଦନା ସୃଷ୍ଟି ହୋଇଥାଏ ଏବଂ ଖୁବ ସତେଜ ଅନୁଭବ ହୋଇଥାଏ ଲମ୍ବା ଭ୍ରମଣରେ ଯିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଆପଣେଇଥାନ୍ତି କିଏ ଗାଡ଼ି ଭଡ଼ା କରିକି ଯାଏ ତ କିଏ ବସ୍ରେ ଯାଏ କିଏ ପୁଣି ଟ୍ରେନ୍ରେ ବିଭିନ୍ନ ସ୍ଥାନକୁ ଯାଇ ବୁଲିଥାଏ କିନ୍ତୁ ବହୁତ ଗୁଡ଼ିଏ ଲୋକ ଥାଅନ୍ତି ଯେଉଁମାନେ କି ନିଜର ବାଇକ୍ ସାହାଯ୍ୟରେ ଦୂରସ୍ଥାନକୁ ବୁଲିବାକୁ ଯାଇଥାନ୍ତି ବାଇକ୍ ସାହାଯ୍ୟରେ ଦୂରସ୍ଥାନକୁ ବୁଲିଗଲେ ଗୋଟେ ଅଲଗା ଅନୁଭୂତି ଅନୁଭୂତ ହୋଇଥାଏ କାରଣ ବାଇକ୍ରେ ବୁଲିବା ଦ୍ୱାରା ଆମେ ଆଖପାଖର ପରିବେଶକୁ ଖୁବ୍ ପାଖରୁ ଦେଖି ପାରିଥାଉଁ ଏବଂ ତାହାର ଆନନ୍ଦ ଉଠେଇ ପାରିଥାଉଁ ଲମ୍ବା ରାସ୍ତାରେ ଗଲାବେଳେ ଆମେ ବାଇକିଂ ଗଲେ ଦେଖିବା ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାନ୍ତୁ ସେଥିମଧ୍ୟରୁ ଆମେ ବେଶୀକରି ହାଲୁକା ଖାଦ୍ୟ ଖାଇବାକୁ ବେଶି ପସନ୍ଦ କରିଥାଉ ଯଥା ରୁଟି ସନ୍ତୁଳା କିମ୍ବା ଭାତ ଡାଲି ଇତ୍ୟାଦି ଯେଉଁଥିରେ କମ ମସଲା ଯୁକ୍ତ ଖାଦ୍ୟ ଅଛି ତାହା ଖାଇବାକୁ ବେଶୀ ପସନ୍ଦ କରିଥାଉଁ କାରଣ ଆମେ ବାଇକିଂରେ ଗଲାବେଳେ ଆମେ କେବଳ ବସି ବସି ଯାଇଥାଉ ଆମର ବେଶୀ ଅଧିକ ଶକ୍ତି ଖର୍ଚ୍ଚ ହୋଇନଥାଏ ତେଣୁ ଯଦି ଆମେ ଅଧିକା କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇବା ତାହା ଆମଠାରେ ଶୀଘ୍ର ହଜମ ହୋଇନଥାଏ ଏବଂ ପାଚନ ଜନିତ ସମସ୍ୟା ଦେଖାଥାଏ ସେଥିପାଇଁ ଆମେ ଯଦି ହାଲୁକା ଖାଦ୍ୟ ଖାଇବା ତେବେ ଆମ ପେଟ ମଧ୍ୟ ଖରାପ ହବ ନାହିଁ ଏବଂ ଆମେ ଆରାମରେ ଯାତ୍ରା କରିପାରବା ଏବଂ ବାଇକିଂ ସମୟରେ ଆମର ପ୍ରାୟତଃ ପିଠି ଯନ୍ତ୍ରଣା କିମ୍ବା କାନ୍ଧ ଯନ୍ତ୍ରଣା ଇତ୍ୟାଦି ଦେଖା ଯାଇଥାଏ କାରଣ ଆମେ ଯେତେବେଳେ ବାଇକିଙ୍ଗରେ ଯାତ୍ରା କରିଥାଉେ ଆମେ ଘଣ୍ଟା ଘଣ୍ଟା ସେ ବାଇକ୍ରେ ହିଁ ବସିଥାଉଁ କାରଣ ବସ୍ରେ ଗଲେ ଆମେ କିଛି ସମୟ ପାଇଁ ଠିଆ ହୋଇପାରିବା କିମ୍ବା ଏପଟ ସେପଟ ହେଇପାରିବା ସୁବିଧା ଅଛି କିନ୍ତୁ ବାଇକ୍ରେ ଗଲାବେଳେ ଆମେ ସେଇ ଜିନିଷ କରିପାରନି କାରଣ ବାଇକ୍ ଚଲେଇ ଗଲାବେଳେ ଆମେ ଦେଖିବାକୁ ପଡ଼ିଥାଏ ଯେ ସାମ୍ନା ରାସ୍ତାକୁ ଦେଖିବାକୁ ପଡ଼ିଥାଏ ପୁଣି ଦୁଇ ଦୁଇ ହାତ ଦୁଇ ହାଣ୍ଡେଲକୁ ଧରିଥାଏ ଏବଂ ଗୋଡ଼ ବ୍ରେକ୍ ଗିଅର ଇତ୍ୟାଦି ଉପରେ ଥାଏ ତେଣୁ ବାଇକ୍ରେ ଗଲାବେଳେ ଆମ ମନର ମନ ବାଇକ୍ର ଚବିଶ ପ୍ରକାର ପାର୍ଟ ଉପରେ ଥାଏ ଏବଂ ଆମେ କେମିତି ଭଲ ଭାବରେ ଗାଡ଼ି ଚଳେଇ ସେଇ ଜାଗାକୁ ପହଞ୍ଚିବା ସେଥିପାଇଁ ଆମ ମନ ସେଇଆଡ଼େ ଥାଏ ଏବଂ ଅଧିକା ସମୟ ବସିବା ଦ୍ୱାରା ଆମ ପିଠି ବଙ୍କେଇ ହେଉ ଯନ୍ତ୍ରଣା ହୋଇଥାଏ ଏବଂ ଆମେ ବାଇକିଙ୍ଗରୁ ଆସି ସାରିବା ପରେ ଖୁବ ହାଲିଆ ଅନୁଭବ ହୋଇଥାଏ ଏବଂ ଆମେ ଶୀଘ୍ର ବିଛଣାରେ ମଧ୍ୟ ଗଡ଼ିପଡ଼ୁ